ବର୍ତ୍ତମାନ ଡେଭଲପ୍ ଏତେ ହେଲାଣି ଓଡ଼ିଶା ଯେ ଓଡ଼ିଶାରେ ଲୋକମାନେ ଆଉ ପୁରାତନ ସଂସ୍କୃତିକୁ ଆଉ ଆପଣାଇ ପାରୁନାହାନ୍ତି ତ ସେମାନେ ସେତେବେଳେ ଥିଲା ଯେ କୌଣସି ପ୍ରକାର ଯଦି ବାହାଘର ହଉ କିମ୍ବା ବ୍ରତଘର ହଉ ଯାହା ବି ପୂଜା ପର୍ବ ଯାହା ବି ହଉ ସେଥିରେ ଡ୍ରମ୍ ବାଜା ବାଜୁଥିଲା ଆଉ ହେଲା ସେତେବେଳେ ଯାହା ବି ବାଦ୍ୟ ଯନ୍ତ୍ର ଥିଲା ତାହା ବାଜୁଥିଲା କିନ୍ତୁ ବର୍ତ୍ତମାନ ଡେଭଲପ୍ରେ ବର୍ତ୍ତମାନ ଡି ଜେ ବାଜୁଛି ଲୋକମାନେ ଆଉ ପୁରୁଣା ସଂସ୍କୃତିକୁ ଆପଣାଉ ନାହାଁନ୍ତି ତ ମଡ଼ର୍ଣ୍ଣ ଯୁଗ ହେଲାଣି ତ ଯେହେତୁ ଆମେ ପୁରୁଣା ସଂସ୍କୃତିକୁ ନେଇ ବଞ୍ଚୁଛେ ଏବେ ବର୍ତ୍ତମାନ ସଂସ୍କୃତି ଆଉ ଲୋପ ପାଇବାରେ ଲାଗିଲାଣି ତ ସଂସ୍କୃତିକୁ ନେଇକି ଆମର ଭିତରେ ଯାହାବି ମାନେ ନେଗେଟିଭ୍ ଚିନ୍ତାଧାରା ଅଛି ତାକୁ କାଢ଼ିକି ଆମେ ସେଇ ପୁରୁଣା ସଂସ୍କୃତିକୁ ଆପଣେଇ ନେବାଟା ଭଲ